ଆମ ପାଖରେ ବହୁତଗୁଡ଼ିଏ ଗୃହପାଳିତ ପଶୁ ଅଛନ୍ତି ଯେ ଯେପରିକି ମେଣ୍ଢା ଛେଳି ବଳଦ ଗାଈ ମଇଁଷି ମେଣ୍ଢା ଛେଳିମାନଙ୍କର ସୁରକ୍ଷା ପାଇଁ ଘରଗୁଡ଼ିକ ତିଆରି କରିଛି ଖରାଦିନ ଓ ଶୀତଦିନରେ ତାଙ୍କର ବହୁତ ଯତ୍ନ ନେବାକୁ ପଡ଼ିଥାଏ କାରଣ ଏହି ସମୟରେ ସେମାନଙ୍କୁ ରୋଗଗ୍ରାସ କରିଥାଏ ଛେଳି ମେଣ୍ଢା ବଡ଼ ହେଲାପରେ ତାଙ୍କୁ ବଜାରରେ ବିକ୍ରି କରି ବହୁତ ଲାଭ ପାଇଥାଏ ବଳଦ ଯୋଗୁଁ ଚାଷ କାର୍ଯ୍ୟରେ ସାହାଯ୍ୟ ମିଳିଥାଏ ଗାଈ ଓ ମଇଁଷିର କ୍ଷୀର ବିକ୍ରି କରିଥାଏ ଏମାନଙ୍କ କ୍ଷୀରରୁ ପନିର୍ ମଧ୍ୟ ତିଆରି କରି ବିକ୍ରି କରିଥାଏ ଯାହା ଦ୍ଵାରା ପଇସା ଘରକୁ ଆସିଥାଏ କ୍ଷୀର ପାଇଁ ଲୋକେ ଗାଈ ଓ ମଇଁଷି ମଧ୍ୟ ବିକ୍ରି କରିଥାଏ ଯାହାଦ୍ଵାରା ଲୋକମାନେ ମଧ୍ୟ ଉପକୃତ ହୋଇଥାନ୍ତି